ଭାଇ ମୁଁ ସକାଳେ ଯେଉଁ ଆପଣଙ୍କୁ ଅର୍ଡ଼ର ଦେଇଥିଲି ଜାଣିପାରୁଛନ୍ତି ସେଥିରେ ତୁମେ କ'ଣ ଦେଇଛ ମୁଁ ଅର୍ଡ଼ର କରିଥିଲି ଭାତ ଡାଲି ଛତୁ ପନିର ହେଲେ ତୁମେ ସେଠି କ'ଣ ଦେଇଛ ମୁଁ ଖୋଲିକି ଦେଖିଲାବେଳକୁ ନାନ୍ ଚିକେନ ପ୍ଳେଟଟେ ଅଛି ମୁଁ ନାନ୍ ଚିକେନ ଖାଏନି ଆପଣଙ୍କ ପାଖରେ ଖାଦ୍ୟ ଅଛି ଯାହା ଅର୍ଡ଼ର କରିଥିଲି ମୁଁ ଯଦି ନାହିଁ ମୋତେ ଟଙ୍କା ଫେରସ୍ତ କରନ୍ତୁ ମୁଁ ଅଲଗା କେଉଁଠି ଖାଇନେବି